ଭାରତର ସରକାରୀ ଭାଷା ହେଉଛି ଇଂରାଜୀ ଏବଂ ହିନ୍ଦୀ ଦେଶରେ ଅନ୍ୟ କେତେକ ସାଧାରଣ କଥିତ ଭାଷା ଅଛି ଯେମିତି କି ଆସାମିସ୍ ବେଙ୍ଗାଲୀ ଗୁଜୁରାଟି ହିନ୍ଦୀ କନ୍ନଡ଼ା କାଶ୍ମୀର ମାଲାୟଗଲମ ମଣିପୁର ମରାଠୀ ନେପାଳୀ ଓଡ଼ିଆ ପଞ୍ଜାବୀ ସାଂସ୍କୃଟି ସିନ୍ଧି ତାମିଲ୍ ତେଲୁଗୁ ଉର୍ଦ୍ଦୁ ବୌଦ୍ଧ ମୈଥିଲି ଦୋବ୍ରି ସାନ୍ତାଳୀ ଏବଂ ଇଂରାଜୀ ମଧ୍ୟ ଅଛି ଆମ ଦେଶରେ ଭାଷାଗତ ବିବିଧତା ହେଉଛି ଆମ ଦେଶରେ ଓଡ଼ିଆ ଲୋକମାନେ ଓଡ଼ିଆ ଓଡ଼ିଆରେ କଥାବାର୍ତ୍ତା କରନ୍ତି ମୁସଲିମ୍ ମାନେ ହିନ୍ଦୀରେ କଥାବାର୍ତ୍ତା କରନ୍ତି କର୍ଣ୍ଣାଟକରେ କନ୍ନଡ଼ରେ କଥାବାର୍ତ୍ତା କରନ୍ତି ଏବଂ ଇଂରାଜୀ ଲୋକମାନେ ମଧ୍ୟ ଇଂରାଜୀରେ କଥାବାର୍ତ୍ତା କରିଥାନ୍ତି ନାଗାଲାଣ୍ଡ ଲୋକମାନେ ଇଂରାଜୀରେ କଥାବାର୍ତ୍ତା କରନ୍ତି କିଛି ଦେଶର ଲୋକମାନେ ହିନ୍ଦୀରେ ମଧ୍ୟ କଥାବାର୍ତ୍ତା କରିଥାଆନ୍ତି ଆମର ଆଉ ଯେଉଁ ସବୁ ଜାତୀୟର ସବୁ ଲୋକମାନେ ଅଛନ୍ତି ପଶ୍ଚିମବଙ୍ଗରେ ବଙ୍ଗାଳୀରେ କଥାବାର୍ତ୍ତା କରନ୍ତି କେରଳରେ ମାଲାୟଲମରେ କଥାବାର୍ତ୍ତା କରନ୍ତି ଆସାମରେ ଆସାମୀ କଥାବାର୍ତ୍ତା କରନ୍ତି ଭାଷାରେ ଏବଂ ମହାରାଷ୍ଟ୍ରରେ ମରାଠୀ ଭାଷାରେ କଥାବାର୍ତ୍ତା କରିଥାନ୍ତି ଉତ୍ତରପ୍ରଦେଶ ଉତ୍ତରାଖଣ୍ଡ ହିମାଚଳ ପ୍ରଦେଶ ରାଜସ୍ଥାନ ହରିୟାନା ମଧ୍ୟପ୍ରଦେଶରେ ମଧ୍ୟ ହିନ୍ଦୀରେ ଲୋକମାନେ କଥାବାର୍ତ୍ତା କରିଥାନ୍ତି ତା'ପରେ ଆମର ସବୁ ଯେଉଁମାନେ ଭାଷାରେ କଥାବାର୍ତ୍ତା କରିଥାଆନ୍ତି ସେମାନେ ଆମେ ହେଲୁ ଓଡ଼ିଆ ଓଡ଼ିଆ ହେଉଛି ଆମର ମାତୃଭାଷା